ମୁଁ ଏକ ଚାର୍ଜର ଆଣିଥିଲି ସେ ଚାର୍ଜରଟି ଚାର୍ଜ ବସେଇଲା ବେଳକୁ ଚାର୍ଜ ହଉନଥିଲା ବହୁତ ସମୟ ଧରି ବସେଇଲା ପରେ ବି ତାର ରେଜଲ୍ଟ କିଛି ମୋତେ ମିଳିନଥିଲା ତାର ପିନଟି ଖରାପ ଥିଲା ଯାହାଫଳରେ ମୋର ଚାର୍ଜ ହେଉନଥିଲା ମୋବାଇଲରେ ଚାର୍ଜ ଏହା ଏକ ଖରାପ ଅନୁଭୂତି